ଆଗକାଳରେ ଆମ ଦେଶରେ ରୋଷେଇକୁ ମହିଳାମାନଙ୍କ କାର୍ଯ୍ୟ ବୋଲି ବିିବେଚନା କରାଯାଉଥିଲା ଲୋକମାନେ ବିଶ୍ୱାସ କରୁଥିଲେ ଯେ ମହିଳାମାନେ କେବଳ ରୋଷେଇ କରିବେ ଏବଂ ସେମାନେ ଅନ୍ୟମାନଙ୍କୁ ହେବାକୁ ଦେବେ କିନ୍ତୁ ଧୀରେ ଧୀରେ ଆମର ସେହି ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ଲାଗିଲା ଏମିତି ବିଭିନ୍ନ ପ୍ରକାର ହୋଟେଲ ଇତ୍ୟାଦି ଖୋଲିଲା ଏବଂ ସେଠାରେ ଅଧିକ ସଂଖ୍ୟାରେ ରୋଷେୟା ବା ରାନ୍ଧିବାକୁ ଲୋକ ଦରକାର ପଡ଼ିଲା ଏବଂ ସେଠାରେ ଭଲ ଦରମାରେ ମଧ୍ୟ ଲୋକମାନେ ରୋଷେଇକୁ ବୃତ୍ତି ସେନେ ରୋଷେଇ କରିବାକୁ ଲାଗିଲେ ଆଗକାଳରେ ରୋଷେଇରେ କମ୍ ପଇସା ଦିଆହଉଥିଲା କିନ୍ତୁ ଆଜିକାଲି ରୋଷେଇ କରି ମଧ୍ୟ ଖୁବ୍ ଭଲ ରୋଜଗାର କରିପାରିବ ଏମିତି ସେ ଜଣେ ରୋଜଗାର ତାହାର ସାଲେରି ମଧ୍ୟ ବହୁତ ଅଧିକ ଅଛି ସେଥିପାଇଁ ଜଣେ ଜଣେ ଚାକିରି କରିଥିବ ତା ସାଙ୍ଗେ ପ୍ରାୟ ସମାନ ରହୁଛି ସେମିତି ସେଥିପାଇଁ ଆମ ଦେଶରେ ଆଜିକାଲି ଯୁବବର୍ଗ ଅଧିକ ମାତ୍ରାରେ ରୋଷେଇ ଶିଖିବାକୁ ଆଗଭର ହଉଛନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ବିଦ୍ୟାଳୟମାନ ବା ହୋଟେଲ୍ ମୋନେଜମେଣ୍ଟ୍ ଇତ୍ୟାଦି ଖୋଲିଲାଣି ଯେଉଁଠାରେ କି ରୋଷେଇକୁ ଏକ ବୃତ୍ତି ଭାବରେ ଶିକ୍ଷା ଦଉଛି ଯେମିତି ସେଠାରେ କିଭଳି ଲୋକମାନଙ୍କ ପସନ୍ଦ ଅନୁଯାୟୀ କିଭଳି ଭାବବେ ରୋଷେଇ କରିହବ କେମିତି ନୂଆ ନୂଆ ପ୍ରକାରର ଆଇଟମ୍ ତିଆରି କରିହବ ସେ ବିଷୟରେ ବିଶେଷ ଶିକ୍ଷା ଦିଆଯାଏ ପୁଣି ତାହା କେମିତି ଲୋକଙ୍କୁ ସୁସ୍ୱାଦୁ ଲାଗିବ ଏବଂ ଲୋକମାନେ ସେହି ଜିନିଷକୁ ଅଧିକ ମାତ୍ରାରେ କିଭଳି ଚାହିଁବେ ତା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ ଏବଂ ଖୁବ୍ ଯତ୍ନର ସହକାରେ ସେଇଗୁଡ଼ିକ ଶିକ୍ଷା କରି ପିଲାମାନେ ସେଇ ରୋଷେଇକୁ ବୃତ୍ତି ଭାବରେ ଗ୍ରହଣ କରିଥାନ୍ତି ଏବଂ ବଡ଼ ବଡ଼ ହୋଟେଲ୍ ମାନଙ୍କରେ ସେମାନେ ରୋଷେୟା ବା ସେଫ୍ ଭାବରେ ସେମାନେ ଚାକିରି ପାଇଥାନ୍ତି ଏବଂ ନିଜର ଜୀବିକା ନିର୍ବାହ କରିଥାନ୍ତି ସେମିତି ସେଠାରେ ସେମାନେ ଦେଖନ୍ତି ଯେ ସେଠାକୁ କେଉଁ ପ୍ରକାର ଗ୍ରାହକ ଆସୁଛନ୍ତି ଏବଂ ସେମାନେ କ'ଣ ଅର୍ଡ଼ର କରୁଛନ୍ତି ସେହି ହିସାବରେ ସେମାନଙ୍କୁ ଶିକ୍ଷା ଦିଆଯାଏ ଏବଂ ସେଥିରେ ବିଭିନ୍ନ ଅନୁଷ୍ଠାନ ଗଢ଼ି ଉଠୁଛି ଯେଉଁଥିରେ ସେମାନେ ଭଲ ଭାବରେ ରୋଷେଇ କରିବା ଗ୍ରାହକଙ୍କ ମନ ଜଣିବା ଇତ୍ୟାଦି ବିଷୟରେ ଖୁବ୍ ଭଲ ଭାବରେ ଶିକ୍ଷା ଦିଆଯାଏ